ଆଧୁନିକ ଦୁନିଆଁରେ ଓଡ଼ିଆଭାଷା ସାହିତ୍ୟ ଧାର୍ମିକ ଓ ପୌରାଣିକ କଥା ବସ୍ତୁକୁ ଆଧାର କରି ସୃଷ୍ଟି ହୋଇଥାଏ ଧାର୍ମିକ ବାତାବରଣ ଓଡ଼ିଶାର ଜନସମାଜକୁ ପ୍ରଭାବିତ କରିଥାଏ ପୌରାଣିକ ବିଷୟ ଉପରେ ଆଗରୁ ବହୁତ ବିଶ୍ୱାସ କରୁଥିଲେ ସେତେବେଳେ କାବ୍ୟ ପୁରାଣ ଜଣାଣ ଚଉଦିଶା ପ୍ରଭୃତି ବିକାଶ ହୋଇଥିଲା ଆଧୁନିକ ସାହିତ୍ୟରେ ଜନକ ଭାବେ ସାଧାରଣତଃ ଫକୀର ମୋହନ ରାଧାନାଥ ରାଏ ମଧୁସୂଦନ ନାମକୁ ବିଚାରକୁ ଅଣା ଯାଇଥିଲା ଓଡ଼ିଆ ସାହିତ୍ୟ ଇତିହାସକୁ ଅବଲୋକନ କଲାପରି ଦେଖାଯାଏ ରାଧାନାଥ ରାଏ ଏହିଭଳି ଜଣେ ସ୍ରଷ୍ଟା ଥିଲେ ଯିଏକି ପ୍ରଥା ପରମ୍ପରା ସାହିତ୍ୟକୁ ଅଣଦେଖା କରି ପାଶ୍ଚାତ୍ୟ ଶୈଳୀ ଓ ଚରିତ୍ର ମାନଙ୍କୁ ନିଜ ସୃଷ୍ଟିର ସ୍ଥାନ ଦେଇଥିଲେ ସ୍ୱର ଲୟ ତାଳ ଗାନ କରିବା ଦ୍ୱାରା ଏହା ଥିଲା ବହୁତ ଉତ୍କୃଷ୍ଟ ଆଧୁନିକ ଯୁଗରେ ଓଡ଼ିଆ ସାହିତ୍ୟ ଯେମିତିକି ଉପନ୍ୟାସ ଭ୍ରମଣ କାହାଣୀ ନାଟକ ପ୍ରବନ୍ଧ ଓ ସମାଲୋଚନା କୃତିକୁ ବୁଝାଇ ଥାଏ ମଣିଷର ସୁଖ ଦୁଃଖ ଅଭାବ ଓଡ଼ିଆ ଭାଷାର ସ୍ଥାନ ପାଇବାରୁ ସୁଯୋଗ ପାଉଛି ଆଧୁନିକ ଓଡ଼ିଆ ଭାଷା ଅପେକ୍ଷା ବର୍ତ୍ତମାନର ଓଡ଼ିଆ ଭାଷା କୁ ଲୋକମାନେ ଅଧିକ ଲୋକପ୍ରିୟ ହୋଇପାରୁଛି